କୃଷିପାଇଁ ଭବିଷ୍ୟତ ପୀଢ଼ି ପାଇଁ ଆମର ପରାମର୍ଶ ହେବା ଆବଶ୍ୟକ ଯେ କୃଷିରେ ଆମେ ଯେଉଁ ବିଭିନ୍ନପ୍ରକାର ସାର ଔଷଧ ପିଡ଼ିଆ ବ୍ୟବହାର କରୁଛୁ ସେଗୁଡ଼ିକ ଲୋକମାନଙ୍କ ଭିତରେ ବିଭିନ୍ନପ୍ରକାର ରୋଗ ସୃଷ୍ଟି କରୁଛି ତେଣୁକରି ଆମର ପରାମର୍ଶ ଆଗାମୀ ଭବିଷ୍ୟତ ପାଇଁ ଯେ ସେମାନେ ବିଭିନ୍ନପ୍ରକାର ଯେଉଁ କୃଷି କରୁଛନ୍ତି ସେଥିରେ କମ୍ ସାର ପିଡ଼ିଆ ପ୍ରୟୋଗ କରି ବିଭିନ୍ନ ଜୈବିକ ଖତ ସାରକୁ ବ୍ୟବହାର କରିବା ଆବଶ୍ୟକ ହେଲା ଫଳରେ କ'ଣ ହେବ ଯେ ଆମ ଭିତରେ ଏତେପ୍ରକାର ରୋଗ ସୃଷ୍ଟି ହେବନାହିଁ ଆଉ ସେହିସବୁ ଜିନିଷ ଆମେ ଖାଇଲେ ଲୋକମାନଙ୍କ ଭିତରେ ଯେଉଁ ବିଭିନ୍ନ ସମସ୍ୟା ଉପୁଜୁଛି ସେଗୁଡ଼ା ଆଉ ଆସିବ ନାହିଁ ବହୁତ ଜାଗାରେ ବର୍ତ୍ତମାନ କ୍ୟାନ୍ସର ବ୍ୟାପୁଛି କିଡ଼ନୀ ରୋଗ ବ୍ୟାପୁଛି ସେହିସବୁ ଜିନିଷକୁ ଉଚ୍ଛେଦ କରିବାପାଇଁ ଲୋକମାନେ ଏହି ଜୈବିକସାରକୁ ନିହାତି ଏକ ଜିଆ ଖତ ମଧ୍ୟ ବ୍ୟବହାର କରିବା ଉଚିତ ଆଉ ସେମାନଙ୍କର କମ୍ ସାର ପିଡ଼ିଆର ଯେଉଁଗୁଡ଼ା ଇଏ ହୋଇପାରିବ ସେହିପ୍ରକାର ବିହନକୁ ସେମାନେ ବ୍ୟବହାର କରିବା ଉଚିତ ନହେଲେ ଏହିପରି କୃଷିପ୍ରଣାଳୀ ଆମ ଭିତରେ ବିଭିନ୍ନପ୍ରକାର ରୋଗ ସୃଷ୍ଟିକରି ମଣିଷ ସମାଜକୁ ଧ୍ୱଂସ ଅଭିମୁଖେ କରିଦେବ ତେଣୁ ଏହି ହେଉଛି ପରାମର୍ଶ ହେବା ଦରକାର ଯେ ସେମାନେ ନିହାତି ଦେଶୀ ଖାଦ୍ୟ କରିବାପାଇଁ ଦେଶୀ କୃଷି କରିବା ଆବଶ୍ୟକ